ପାଶ୍ଚାତ୍ୟ ଶିକ୍ଷାର ବ୍ୟବସ୍ଥାକୁ ଆମ ଓଡ଼ିଶାରେ ଯେଉଁ ଅନୁକରଣ କରାହେଉଛି ତାକୁ ବଦଳାଇକି ଆମର ଭାରତର ଯେଉଁ ଶିକ୍ଷା ପଦ୍ଧତି ପୁରା ପୂର୍ବକାଳରେ ଥିଲା ସେଇଟାକୁ ଯଦି କରନ୍ତେ ତା'ହେଲେ ଟିକେ ଭଲ ହୁଅନ୍ତା